ଗ୍ରାମୀଣ୍ ସମ୍ପ୍ରଦାୟର ଯେଉଁ ଯୁବକ୍ ମାନେ କୃଷି ସହାୟକ୍ ବୃତ୍ତି ବା ଜୀବନ ଶୈଳୀ ଭାବ୍ରେ ଭାବନ୍ତି ଯୁବକ୍ ମାନେ କୃଷି ରେ ନୂତନ୍ ଶୈଳୀ ଅନୁସରଣ କରନ୍ତି ଧାନ୍ ଧାନ୍ କେମିତି ନୂଆ ଆୟ କରି ହେବ ଭଲ୍ ଭାବ୍ରେ ଆୟ ହେବ ସେ ପ୍ରକାର୍ ଶୈଳୀ ବି ଶୈଳୀ କରନ୍ତି କୁବି କୋବି ଏନ୍ତା ଚାଷ୍ କୋବି ବାଇଗଣ ଏନ୍ତା ମାନେ ଏନ୍ ଶୈଳୀରେ ଚାଷ୍ କଲେ ଭଲ୍ ହେବା ସେଇ ହିସାବେ ଇଏ କରନ୍ତି ସାର୍ ସାର୍ ଇଟା ମାନେ ଅଧିକା ଦେଇ କିନା ପ୍ରଚୁର ପାଣି ମାନେ ଦେଇକିନା ଚାଷ୍ ମାନ୍ ଭଲ୍ କରିକିନା ଆୟ କରାଯାଏସି ଆର୍ ଯୁବକ୍ ମାନେ କୃଷିକୁ ଏ କୃଷି କୃଷି କୃଷି କୃଷି ମାନେ ଏଇ ଯୁବକ୍ ମାନେ କୃଷି କରି ଏନ୍ତା ଚାଷୀ ଭାଇ ଚାଷ୍ ଲାଗି ଏକା ଦୁଷ୍ ରୁ ଉନ୍ନତି ବି ଅଧିକା ହଉଛି ଚାଷ୍ ନେଇ ଥିଲେ ଚାଷ୍ ଲାଗି ଇ ଚାଷ୍ କରି ପାରିଲେ ଏକା ଏନ୍ତା ଧାନ୍ ଏଇଟା ମାନେ କେବେ ଭୂକେ ନି ମୋର୍